ଆମ ଓଡ଼ିଶାରେ ବହୁତ ଗରିବ ଲୋକମାନେ ବାସ କରୁଛନ୍ତି ଯାହାଦ୍ୱାରା ତାଙ୍କେ ପଇସା ପତ୍ର ତାଙ୍କ ପାଖରେ ବେଶୀ ନ ଥାଉଛି ସରକାର ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବିଜୁ ବିଜୁ କଲ୍ୟାଣ କାର୍ଡ଼ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ କାର୍ଡ଼ ଘୋଷଣା କରିଛନ୍ତି ସେଇ କାର୍ଡ଼ ଦ୍ୱାରା ଆପଣଙ୍କୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଯାହା ଆପଣ ଦେହରେ ଖର୍ଚ୍ଚ ହବ ଆପଣ ସେଇଟା କରିପାରିବେ